ଆମ ଜିଲ୍ଲା ମୟୂରଭଞ୍ଜ ଏହା ଏକ ପର୍ବତ ଓ ସମତଳ ଅଞ୍ଚଳ ସ୍ଥାନ ନିକଟରେ ଅଛି ଏବଂ ଏହାର ପର୍ଯ୍ୟଟନ ବହୁତ ମାନେ ଏହାର ପର୍ଯ୍ୟଟନ ସ୍ଥାନ ବିଷୟ ସିମିଳିବାର୍ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ଏହା ବହୁତ ଲୋକ ଏହାକୁ ଦେଖିବା ପାଇଁ ଆସନ୍ତି ଏହା ବହୁତ ଜୀବଜନ୍ତୁ ଏବଂ ଗଛଲତାରେ ପରିପୂର୍ଣ୍ଣ ଏହା ଅନେକ ଜାଗାରୁ ଲୋକ ଆସନ୍ତି ଏବଂ ଏଠାରେ ଭିନ୍ନ ଭିନ୍ନ ନିଜର ନିଜର ସାଙ୍ଗସାଥି ଏବଂ ବହୁତ ପରିବାର ସହିତ ଆସିକି ପର୍ଯ୍ୟଟନକୁ ଉପଭୋଗ କରିକି ଯାଆନ୍ତି ଯାଆନ୍ତି ଏବଂ ଏଠାରେ ବହୁତ ଜୀବଜନ୍ତୁ ଏବଂ ବହୁତ ଗଛଲତା ରହିଅଛି ଏଠାରେ ଜୀବଜନ୍ତୁ ହିଂସ୍ର ଜନ୍ତୁ ଠାରୁ ଆରମ୍ଭ କରି ଗୃହପାଳିତ ପଶୁ ମଧ୍ୟ ରଖାଯାଇଛି ଏଠାରେ ଲୋକମାନଙ୍କ ସୁରକ୍ଷା ପାଇଁ ତାଙ୍କର ଗାର୍ଡ଼ ମଧ୍ୟ ରହିଛନ୍ତି ଏବଂ ଏହାର ସମୟ ସୀମା ମଧ୍ୟରେ ଆକୁ ପ୍ରବେଶ ଏବଂ ନିଷେଧ ପାଇଁ ରଖାଯାଇଥାଏ ଯଦି ହିଂସ୍ର ଜନ୍ତୁମାନଙ୍କୁ ଏ ଏଠାରେ ଜେବ୍ରା ଏବଂ ବାଘ ବାଘ ହରିଣ ଜେବ୍ରା ଇତ୍ୟାଦି ଏଠାରେ ରହିଥାଏ ଏବଂ ହିଂସ୍ର ଜନ୍ତୁ ମାନଙ୍କୁ ଶିମିଳିପାଳ ଆକର୍ଷଣୀୟ ବଢ଼ାଇବା ପାଇଁ ଯୋରନ୍ଦା ବରେହିପାଣି ଏଥିରେ ଅନେକ ଜଳପ୍ରାପ୍ତ ଜଳପ୍ରପାତ ଶିମିଳିପାଳର ସୁନ୍ଦରତାକୁ ଆହୁରି ବଢ଼ାଇ ଦେଇଥାଏ ଏହାର ଆମ ଓଡ଼ିଶା ବାହାରୁ ମଧ୍ୟ ଲୋକ ଏହାକୁ ଦେଖିବା ପାଇଁ ଆସନ୍ତି ଆମେ ମଧ୍ୟ ଯାଇଛୁ ଓଡ଼ିଶାର ଶ୍ରେଷ୍ଠ ଦଶଟି ସେଠାରେ ଅଭୟାରଣ୍ୟ ମଧ୍ୟ ରହିଅଛି ରହିଅଛି ସେଠାରେ ସୁନ୍ଦରତା ବଢ଼ିବା ପାଇଁ ଓଡ଼ିଶାର ପ୍ରସିଦ୍ଧ ଶିମିଳିପାଳ ହେଉଛି ବାଘ ପାଇଁ ଏହା ପ୍ରସିଦ୍ଧ ପ୍ରସିଦ୍ଧ ଏବଂ ଲୋକମାନେ ତାଙ୍କର ପରିବାରକୁ ନେଇକି ଆସନ୍ତି ଏବଂ ଏଠାରେ ବହୁତ ସେଇଟାକୁ ଗଲେ ବହୁତ ଖୁସି ଏବଂ ଆନନ୍ଦ ଲାଗିଥାଏ ସେଠାରେ ବନ୍ୟପ୍ରାଣୀମାନଙ୍କୁ ସୁରକ୍ଷା ଆକାରରେ ରଖାଯାଇଥାଏ ଯେପରିକି ଦର୍ଶକମାନଙ୍କୁ କୌଣସି ଆକ୍ରମଣ କରିପାରିବେ ନାହିଁ ଏଥିପାଇଁ ତାଙ୍କର ସୁରକ୍ଷାକର୍ମୀ ମଧ୍ୟ ରହିଛନ୍ତି